ହ୍ୟାଲୋ କେଉଁଠି ଅଛ ଘରେ ପଲାଇଲ ଏଠି କାମ କିଏ କରବ ତୁମର ତ ଟାଇମ୍ ହେଇନାହିଁ ତୁମକୁ ଟାଇମ ଟୁ ଟାଇମ୍ ପଇସା ଦେଉଛି ନା ତ ସେ ଆରେ ଆରୁ କେତେଲୋକ ଅଛି ଏଠି ସବୁ ଆଠଟା ବେଲେ ଆସୁଛି ଛଟା ବେଲେ ଯାଉଛି ତୁମେ କ'ଣ ତୁମେ ଏଗାରଟା ବେଲେ ଆଇବ ପାଞ୍ଚଟାବେଲେ ପଲାଇବ ଏମିତି କଲେ ହେବ ନାଁ ତୁମକୁ ପଇସା ଦେଉନାହିଁ ଟାଇମ୍ ଟୁ ଟାଇମ୍ କମ୍ ହେଇଯାଉଛି ତୁମେ ତ ଏଗାରଟା ବେଲେ ଆସୁଛ ପାଞ୍ଚଟାବେଲେ ପଳାଇ ଯାଉଛ କେମତି କମ୍ ହେଉଛି ତୁମ ଟାଇମ୍ ଟାଇମରେ ଟାଇମ ଟୁ ଟାଇମ୍ କାମ କରୁଛ ତୁମେ କରୁନ କେଉଁ ଅସୁବିଧା ସେ ଦୋକାନରେ ଆଇଲେ ସବୁ ଲୋକ କହୁଛି ସେ ଟାଇମ ଟୁ ଟାଇମ୍ ରହୁନାହିଁ ସେ ଘରେ ପଲାଉଛି ଏସ ସବୁ ସବୁ ଲୋକ ଅଛି ଏମାନେ କହୁଛି ସବୁ ନାମ ନାଁ କହିବି ନାହିଁ ନାଇଁ ମୁଁ ନାଁ କହିବି ନାହିଁ ଏମାନେ କହୁଛି ସ ସବୁଲୋକ କହୁଛି ଘରେ ପଲାଇଲା ସେ ପାଁ ପାଁ ପାଞ୍ଚଟା ବେଲେ ଘରେ ପଲାଉଛି ସବୁବେଲେ କାମ କରୁନାହିଁ ଠିକ୍ ମଧ୍ୟ

ତୁମକୁ ଦରମା ତ ଦେଉଛି ନା ଠିକ୍ ଟାଇମରୁ ଟାଇମ୍ ତୁମକୁ ତ ତୁମକୁ କହିବା ତ ଦରକାର ସେ ମାଲିକ ଫେର କହିବ ନା ମୁଁ ଯାଉଛି ଆମ ଘରେ କାମ ଅଛି ଏମତି କ'ଣ ଅସୁବିଧା ହେଲା କାହାକୁ କହିଛ ଏମାନେ ତ କହୁଛି କିଛି କହି ନାହିଁ ମୋତେ ପିଲାମାନେ ସବୁ କହୁଛି ମୋତେ କିଛି କହିନାହିଁ ସେ ସେ ଦୋକାନର ପିଲାମାନେ ସବୁମାନେ ସବୁଲୋକ କହୁଛି ମୁଁ ତ କିଛି କହିନାହିଁ ସେ ବାହାରି ପଲାଇ ଯାଉଛି ସବୁବେଲେ ପାଞ୍ଚଟାବେଲେ ନାଁ କହିବି ନାହିଁ ନାଁ କହିଲେ ସେ ହେବ ନାଇଁ ସେ ମନାକଲା ନାଇଁ ନାଇଁ ମୁଁ ନାଁ କହିବି ନାହିଁ ହଁ କା କାଲି ହିସାବ କରିଦେବି ଏମିତି ହେଲେ ମୁଁ କାମରେ ରଖିବି ନାହିଁ ହଁ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଆଉ ରଖିବି ନାହିଁ କାଲିଠୁ କାଲି ହିସାବ କରି ଦେଇଦେବି କେତେଦ କେତେ ପାଇବ କେତେ କ'ଣ ଦେଇଦେବି କାଲି ଆସ ସକାଳରେ ହିସାବ କରିକିରି ପଇସା ନେଇକି ପଲାଅ ହଉ ଠିକ୍ ଅଛି ଏଟା ଏକା ମନେରଖ ଠିକ୍ ଅଛି ହଁ କାଲି ସକାଳୁ ସକାଳୁ ଆସ ପେମେଣ୍ଟ୍ ଦେଇକରି ପଳେଇ ଦେମି ପଠାଇଦେମି